ଆପଣ ସ୍ଵିଗି ସେଣ୍ଟର୍ରୁ କହୁଛନ୍ତି ଆପଣ ଯେଉଁ ପିଜା ମୁଁ ଅର୍ଡ଼ର୍ କରିଥିଲି ଆପଣ ଠିକ୍ ଟାଇମ୍ରେ ମୋ ମୋ ସ୍ଥାନରେ ମୋ ଟାଇମ୍ରେ ପହଞ୍ଚେଇ ଦେଇଥିବାରୁ ଆଉ ଧନ୍ୟବାଦ ଆଉ ଆପଣଙ୍କ ପିଜାଟା ବହୁତ ଟେଷ୍ଟ ଥିଲା ଆଉ ଭଲ ବି ଲାଗୁଥିଲା ଭଲ କ୍ୱାଣ୍ଟିଟିର ବି ଥିଲା ଫ୍ରେଶ୍ ଜିନିଷ ଥିଲା ତ ବହୁତ ଭଲ ହେଇଥିଲା ସେଥିପାଇଁ ଆପଣଙ୍କୁ ଧନ୍ୟବାଦ